ଆମର ଇଣ୍ଟର୍ନେଟ ଆସି ଯିବାରୁ ଏବେ ବହୁତ ପ୍ରକାର ଅସୁବିଧା କରିବାକୁ ପଡ଼ୁଛି ଯେପରିକି ଆମେ ଇଣ୍ଟର୍ନେଟ୍ରେ ଗେମ୍ ଖେଳୁଛେ ଆଗରୁ ଆମେ ଗେମ୍ ବାହାରେ ଖେଳିପାରୁଥିଲେ ଆଉ ଆମେ ଆଗରୁ କଥା ହେଲେ ବି ସାଙ୍ଗମାନଙ୍କ ସହିତ କଥା ହୋଇପାରୁଥିଲେ ଏବେ ମୋବାଇଲ୍ ଆସିବାରୁ ଇଣ୍ଟର୍ନେଟ୍ ଆସିବାରୁ କଥା ବି ଆମର ବହୁତ କମିଯାଇଛି ଆଉ ଗେମ୍ ବି ବହୁତ ଖେଳୁଛେ ଫିଜିକାଲି ଆମେ ବି ଦେହ ଆମର ଠିକ୍ ଠାକ୍ ରହୁନି ଯେହେତୁ ଆମେ ବାହାରେ ମୋବାଇଲ୍ ନଥିବା ପୂର୍ବରୁ ଫିଜିକାଲ୍ ବହୁତ ପରିଶ୍ରମ କରୁଥିଲେ ଖେଳୁଥିଲେ ଏବେ ଆସିବାରୁ ଇଏ ବି ବହୁତ ପ୍ରଭାବିତ ପଡ଼ିଛି ଆମ ଉପରେ ତାପରେ ଆମର ନେକ୍ଷ୍ଟ ରହୁଚି ଆମର ରୋଗ ଆମର ମୋବାଇଲ୍ ଦେହରେ ରହିଥିବାରୁ ଆମର ବହୁତ ପ୍ରକାର ରୋଗ ବି ହେଉଛି ଯେପରିକି ବହୁତ ୟୁଜ୍ କଲାପରେ ମୋବାଇଲ୍ ଆଖି ବି ଖରାପ ରହୁଛି ସ୍କିନ୍ ବି ପ୍ରବ୍ଲମ୍ ରହୁଛି କ୍ୟାନ୍ସର୍ ଭଳି ବି ଜିନିଷ ଆମର ଆଟାକ୍ ହେଉଛି ଆଉ ତାପରେ ବହୁତ ଜିନିଷ ଆମକୁ ଇଫେକ୍ଟ ପକାଇଛି ମୋବାଇଲ୍ ଆସିଯିବାରୁ ଆଉ ବହୁତ ପ୍ରକାର ସ୍କିନ୍ ପ୍ରବ୍ଲେମ୍ ବି ରହୁଛି ମୋବାଇଲ୍ ୟୁଜ୍ କଲେ ବହୁତ ଆଉ ସେଇ ଟାଇପ୍ର ଆମକୁ ବହୁତ ଯନ୍ତ୍ରଣା ବି ଭୋଗିବାକୁ ପଡ଼ୁଛି